ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଧାନସଭାର ସଦସ୍ୟ ନିର୍ବାଚନ ଆଗରେ ମାନେ ଗାଁ ଗାଁ ବୁଲି କରନ୍ତି ଓ ଭୋଟ୍ ପାଇଁ ଲୋକଙ୍କୁ ବହୁତ ପ୍ରକାର ଯୋଜନା ଯାକ ଦିଅନ୍ତି ଯେମିତି ରାସନ୍ କାର୍ଡ଼ରେ ଚାଉଳ ତା'ପରେ ହରିଶ୍ଚନ୍ଦ୍ର ଯୋଜନା ମମତା ଯୋଜନା କାଳିଆ ଯୋଜନା ବହୁତ ପ୍ରକାର ଯୋଜନା ତା'ପରେ ଏବେ ଯେମିତି ରେସନ୍ କାର୍ଡ଼ରେ ହଜାର ଟଙ୍କା ଏମିତି ଗାଁ ଗାଁରେ କରିକି ଭୋଟ୍ ଯାକ ଆଦାୟ କରନ୍ତି କିନ୍ତୁ ଲାଷ୍ଟ୍ରେ ଯେ ଅଧିକା ଭୋଟ୍ ପାଉଛନ୍ତି ତାଙ୍କେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ତା'ପରେ ଶହେ ଶତଚାଳିଶିଟା ସିଟ୍ରୁୁ ଜଣେ ମୁଖ୍ୟମନ୍ତ୍ରୀ ହେଉଛନ୍ତି